ଓଡ଼ିଶାର ଲୋକ୍ମାନେ ସଂସ୍କୃତି ପରମ୍ପରାକେ ଭଲ୍ ପାଇସନ କାରଣ ଓଡ଼ିଶା ହଉଛେ ଗୋଟିଏ ସାଂସ୍କୃତିକ ରାଜ୍ୟ ଆର୍ ଇଠାନେ ବହୁତ ପ୍ରକାର ସାଂସ୍କୃତିକ କାର୍ଯ୍ୟମାନେ ହେସି ମଉଜ ମହୋତ୍ସବ ହେସି ଯେନ୍ତାକି ସେ ତାକର ଭିତିରେ ହଉଛେ ଗୋଟିଏ ମକର ସଂକ୍ରାନ୍ତି ଦେଖା ଯାଉଛି ଯେ ଓଡ଼ିଶାର ପ୍ରତ୍ୟେକ ଗାଁର ଲୋକମାନେ ମକର ସଂକ୍ରାନ୍ତି ପାଳ୍ସନ ଓଡ଼ିଶାର ପ୍ରତ୍ୟେକ ଲୋକମାନେ ଦଶହରା ପାଳ୍ସନ ସଂସ୍କୃତିକ ପରମ୍ପରା କେ ନେଇକିରି ଓଡ଼ିଶା ବଞ୍ଚିଛେ ଆର୍ ଇ ଯେନ୍ ଐତିହ ପରମ୍ପରା ଲୋକମାନଙ୍କୁ ଏକଜୁଟ କରିକି ରଖିଛେ ଯଦି ଏ ସାଂସ୍କୃତିକ ପରମ୍ପରା ନାଇଁ ଥିତା ବଇଲେ ଓଡ଼ିଶାକେ ଏକଜୁଟ କରିନେଇ ହେତା ଏ ସଂସ୍କୃତି ପରମ୍ପରା ଭିତିରେ ଓଡ଼ିଶାର୍ ଲୋକମାନେ ବଞ୍ଚିକି ରହିସନ୍ ଆଉ ଓଡ଼ିଶାର ରାଜା ହଉଛନ୍ ଜଗନ୍ନାଥ ସିଏ ଆରାଧ୍ୟ ଦେବତା ସିଏ ଓଡ଼ିଶାର ଜଗନ୍ନାଥ ସଂସ୍କୃତିକି ନେଇକିରି ଓଡ଼ିଶା ବଞ୍ଚିଛେ